କଲା ଓ ହସ୍ତ ଶିଳ୍ପ ଯେନ୍ତାକି ଶିଳ୍ପର କଥା କହେମି ବଲେ ଶିଳ୍ପ କପଡ଼ା କପଡ଼ା ଶାଢ଼ୀ ଶାଢ଼ୀ କହଲେ ବିଲା ଶାଢ଼ୀ ଆମର ଓଡ଼ିଶାରେ ତ ଶାଢ଼ୀ ଯହ ବୁନିଚନ୍ ଯାଏ ଘରକେ ଦେବ ଶାଢ଼ୀ ଗୁଟେ ଗୁଟେ ହଏ କୁଛନ୍ ବିକ୍ରୟ ଆରୁ ରପ୍ତାନି କୁଛନ୍ ବିକ୍ରୟ କରୁଛନ୍ ଦି ହଜାର କରୁଛନ୍ ଆର୍ ରପ୍ତାନି କରୁଛନ୍ ତିନ୍ ହଜାର କରୁଛନ୍ ବୋଇଲେ ଚତା କରି କରୁଛନ୍ ଲାମ୍ ମିଲୁଛି ଶାଢ଼ୀ ଶାଢ଼ୀ ବିଲ୍ ଘରେ ଘରେ ଘରେ ଗୋଟେ ଗୁଟେ ଗୁଟେ ଲାଇଫ୍ ବଦଲିଯାଉଛେ ପୁରା ଶାଢ଼ୀ ଯି ବୁନୁଛେ ଲାଇଫ୍ ବଦଲିଛି ପୁରା ବଦଲିଯାଉଛି ହେଲା ଯେତେ ଗରିବ ଥିବ ବୋଲେ ଗରିବକେ ଟିକେ ବଢ଼େଇ ଦେବା ଟିକେ ଧନୀ କରିଦବା ଯଅ ଧନୀ ବିି ନକରେ ବଢ଼େଇଦବା ଶାଢ଼ୀର ବିଲ୍ ଏତେ ଭେଲ୍ୟୁ ଅଛି ଶାଢ଼ୀ ଆଉ ଯେନ୍ତା କଲା କହିମି କଲା ଯେନ୍ତା ଆମର୍ ଚିତ୍ର କଲା ତା ଡ୍ରଇଂ ଆମେ ଇଂଲିଶ୍ର କହିସି ଡ୍ରଇଂ ଡ୍ରଇଂ କାଟ୍ବ ଡ୍ରଇଂ ବିିଲ୍ ଜହ ସବୁ ଅଛ କାଟ୍ବାର୍ଟା ହୋ ଡ୍ରଇଂ ନା କର୍ବ ଡ୍ରଇଂ କାଟ୍ବ ଏନ୍ତା ଡ୍ରଇଂରେ ବି ବିକ୍ରୟ ଅଛି ରପ୍ତାନି ଆର୍ ବିକ୍ରୟ ଅଛି ଏଁ ହତିନ୍ ଗୁଟେ ଡ୍ରଇଂ ଜହନି କାଟା ଟିକିଏଁ ଆ ନାଇଁ ଡ୍ରଇଂ ଅଛିି ଉପରେ ରପ୍ତାନି ବିକ୍ରୟ ହରା ଜାନିଲ ଏଇ ଶାଢ଼ୀର୍ କଥା କହିଲି ରପ୍ତାନୀ ବିକ୍ରୟ